ନା ଆମର ଏଠି କେହି କୌଣସି ରାଜା ଶାସନ କରିନାହାନ୍ତି ହେଲେ ଓଡ଼ିଶା ଭିତରେ କେତେ ଅନ୍ୟ ଅନ୍ୟ ଜାଗାରେ ହେଇଛି ଆମର ଏଠି ତ କିଛି ହେଇନି